ମୁଁ ଦକ୍ଷିଣ ଭାରତୀୟ ଖାଦ୍ୟ ବେଶୀ ତିଆରିବାକୁ ଭଲ ପାଏ କାରଣ ତାଙ୍କର ଯେଉଁ ଚାରୁପାଣି ଖଟାପାଣି ଆଉ ଇଡ଼୍ଲି ସମ୍ବର ଆଉ ମୋତେ ସେଇଟା ଖାଇବାକୁ ଭଲ ଲାଗେ ମଧ୍ୟ ତିଆରିବାକୁ ଭଲ ଲାଗେ ସମସ୍ତେ ଆମ ଘରେ ମଧ୍ୟ ତାକୁ ପସନ୍ଦ କରନ୍ତି ଆଉ ତାଙ୍କ ଉପମାଟା ଆଉ ସେ ଯେଉଁ ଭେଣ୍ଡି ପକାଇକରି ଖଟା ପକାଇକରି ସବୁଥିରେ ତାଙ୍କର ଯେଉଁ ଟିକେ ଖଟା ପଡ଼େ ସେ'ଟା ବହୁତ ଭଲ ଲାଗେ ମୁଁ ସେହି ଖାଦ୍ୟଟାକୁ ବହୁତ ମାତ୍ରାରେ ତିଆରେ ଏବଂ ସେଇ ଖାଦ୍ୟଟି ବହୁତ ପସନ୍ଦ ଲାଗିଥାଏ